ପର୍ବର୍ ପର୍ବପର୍ବାଣୀ ଧାର୍ମିକ ପିଲେ ଆମେ ତ ଦେବତା ମୂର୍ତ୍ତି ତିଆରି କରିନୁ ହେଲ୍ପ ସାହାଯ୍ୟ କରିଛୁ ସେ ସାହାଯ୍ୟରେ ସେ ବି କୁହନ୍ତି ତୁମେ ମାଟିକି ଇଏ କର ମାଟିକି ମାଟି ଚିକଟା କର ମାଟି ଚିକଟା କରିକି ତାପରେ ତୁମେ ନଡ଼ା ଆଣ ଆମେ ସାହାଯ୍ୟ କରିଛୁ ମୋ ସାଙ୍ଗ ଜଣେ କରୁଥିଲା ତାରି ପାଖରେ ଅନୁଭୂତି ହେଲା ବହୁତ ସୁନ୍ଦର ଅନୁଭୂତି କିଛି ନାହିଁ ମଝିରେ ମଝିରେ ମଜା ମଜଲିସ୍ ହୁଏ ସେଇ କ'ଣ ପାନ ଆଣିକି ଦିଅ ଇଏ କର ସିଏ କର ଭଲଲାଗେ ମାନେ ମୂର୍ତ୍ତିଟା ଆସ୍ତେ ଆସ୍ତେ ରହିବ ରାତିସାରା ଆମେ ଜଗିକି ବସିଥାଉ ମାନେ ସିଏ ଗୋଟେ ଖୁବ ସୁନ୍ଦର ଯେ କେମିତି ମୂର୍ତ୍ତିଟା ହବ କେମିତି ରଙ୍ଗ ଦିଆହବ ଇଏ ହବ ଉତ୍କଣ୍ଠା ମନରେ ଥାଏ କି ଏଇ ଜିନିଷ ମାନେ ଭଲ ଲାଗେ ଶୁଣିବାକୁ ଭଲ ଲାଗେ ମାନେ ଦେଖିବାକୁ ଭଲ ଲାଗେ ମାନେ ମାନେ ଆଜି ମୂର୍ତ୍ତି ଗଢ଼ା ହେଇଗଲାଣି ରଙ୍ଗ ଦିଆହବ କାଲି ସକାଳୁୁ କେମିତି ପୂଜା ହବ ସେଇ ଉତ୍କଣ୍ଠା ମନରେ ଥାଏ ବହୁତ ସୁନ୍ଦର ବି ସେ ବନାନ୍ତି ମୁଁ ଦେଖିଛି ମୁଁ ବହୁତ ସୁନ୍ଦର ମୂର୍ତ୍ତି ବନାନ୍ତି ଗୋଟେ ମନରେ ସଞ୍ଚାର ସୃଷ୍ଟି ହେଇଯାଏ ଦେଖିକି